ତିରିଶ ପାଞ୍ଚ ଉଣେଇଶ ଶହ ଅଠାନବେ ପନ୍ଦର ଏକ ଦୁଇ ହଜାର ସାତ ଷୋହଳ ତିନି ଦୁଇ ହଜାର ତିନି ବାର ଚାରି ଦୁଇ ହଜାର ଦୁଇ ଅଣତିରିଶ ଦଶ ଦୁଇ ହଜାର